ହ୍ୟାଲୋ ଆପଣ ରମା ଭାଇ କହୁଛନ୍ତି କି ମୁଁ ବାଲିପଡ଼ା ନର୍ଲାରୁ କହୁଥିଲି ଆମେ ଆମ ପରିବାର ମିଶି ପାଂ ଚାରି ପାଞ୍ଚ ଜଣ ସମ୍ବଲପୁର ହିରାକୁଦ ଡ୍ୟାମ୍ ଘଣ୍ଟେଶ୍ୱରୀ ବୁଲିବାକୁ ଯିବୁ କେତେ ଟଙ୍କା କହୁଛନ୍ତି କହିଲେ କ'ଣ କହିଲେ ସାତ ହଜାର ନାଇଁ ଏତେ ଟଙ୍କା କ'ଣ ନିଜ ଲୋକ ହେଇ ସାତ ହଜାର କ'ଣ କହୁଛନ୍ତି ଟଙ୍କା ପାଞ୍ଚ ହଜାର ନହେଲେ ସାଢ଼େ ପାଞ୍ଚ ହଜାର ନେବେ ଆଉ ଆଉ ଆମେ ତ ପନ୍ଦର ତାରିଖ ସକାଳ ସାତଟାରେ ବାହାରିବା ଷୋହଳ ତାରିଖ ରହିଯିବା ସତର ତାରିଖରେ ଘରକୁ ଫେରିବା ଆପଣଙ୍କର ସବୁ ଖାଇବା ପିଇବା ଖର୍ଚ୍ଚ ଆମେ ସବୁ ଦେଇଦେବୁ ହଉ ତା'ହେଲେ ପନ୍ଦର ତାରିଖରେ ଯିବା ଆଉ